ରକ୍ କ୍ଲାଇମ୍ବିଂରେ ଆପଣ ଚଢ଼ିଥିବେ ଏକ ଚ୍ୟାଲେଞ୍ଜ ମାର୍କ୍ କେବେ କ'ଣ ଏବେ ଆପଣ ଏହାକୁ କିପରି ସମ୍ପାଦାନ କଲେ ତାହା ବର୍ଣ୍ଣନା କରିପାରିବେ କି ଲକ୍ଷରେ ପହଞ୍ଚି ପାରିବେ ଆପଣଙ୍କୁ କିଏ ସାହାଯ୍ୟ କରିଥିଲା ମୁକ୍ତଦାରେ ବୃଦ୍ଧି ମୁଖ୍ୟନ୍ତ ଆଲୋକ ଉତ୍ତାପ ଓ ଉପରେ ନିର୍ଭର କରିଥାଏ ଏହିସବୁକୁ ବିଚାର କରି ପୃଥିବୀରେ ବିଭିନ୍ନ ଅଞ୍ଚଳରେ ଉତ୍ପାଦକ ଚେରୀ ଶ୍ରେଣୀରେ ବିଭକ୍ତିତ କରାଯାଏ ଯଥା ଅରୁଣା ତୃଣଭୂମିକ କଣ୍ଟବାନ ଓ ଅଧିକ ଉତ୍ତ୍ୟକ୍ତ ଅଞ୍ଚଳରେ ବଡ଼ ବଡ଼ ବୃକ୍ଷ ଗୁଡ଼ିକୁ ଘଞ୍ଚ ଭାବରେ ବଢ଼ାଇଥାଏ ବଷ୍ଟ୍ ଷ୍ଟପ୍ ପରିମାଣ କମିବା ଅନୁପ୍ରତି ସେଗୁଡ଼ିକର ଆକାର ଓ ଘନିତା କମିସ କମି କମିଯାଏ ପୃଥିବୀରେ ମାଧ୍ୟମ ବୃଷ୍ଟିଯୁକ୍ତ ଅଞ୍ଚଳରେ ଛୋଟ ଛୋଟ ଗଛ ଥିବା ତୃଣଭୂମିମାନେ ରହିଥାଏ ଅଳ୍ପ ହୋଇଥିବା ଶୁଷ୍କ ଅଞ୍ଚଳରେ ବୃକ୍ଷ ଓ କାଟି ବାଦ ମନ ମାନ ଦେଖାଯାଏ ଏଗୁଡ଼ିକରେ ଜଳ ପାଇବା ପାଇଁ ଭୂମିରେ ଅଧିକ ଗଭୀରକୁ ଯାଇଥାଏ ଅଧିକ ଜଳ ବୃଷ୍ଟି ତ୍ୟାଗରୁ ନିଜକୁ ରକ୍ଷା କରିବା ପାଇଁ ସେଗୁଡ଼ିକର ପ୍ରତିପୁଷ୍ଟ